ଚିତ୍ରାଙ୍କନ ହେଉଛି ବହୁତ ସରଳ ଓ କଷ୍ଟ ସାଧ୍ୟ ହୋଇନଥାଏ କାରଣ ଏହା ଅତ୍ୟଧିକ ସହଜ ସହିତ ରଙ୍ଗ ତୁଳୀ ମାଧ୍ୟମରେ ଏହାକୁ ଅଙ୍କାଯାଏ ଅତ୍ୟଧିକ କଷ୍ଟ ସାଧ୍ୟ ଚିତ୍ରକୁ ପେନସିଲ ମାଧ୍ୟମରେ ବ୍ୟବହାର ହୋଇ ଏହାକୁ ଭଲ ଚିତ୍ର ରୂପେ କରାଯାଏ